ଏ ଭାଇ ବରା ଅଛେ କେଁ ବରା ପକୁଡ଼ି ଅଛେ ହଁ ପକ୍ଡ଼ି ଖାଏମି ତାହାନେ ଗୁଲ୍ଗୁଲା ବି ଅଛେ ବେଲେ ଠିକ୍ ଅଛେ ପହେଲା ମତେ ଦି ପ୍ଳେଟ୍ ପକ୍ଡ଼ି ଦେ ଖାଏସିଁ ଆରୁ ମିର୍ଚା ମୁର୍ଚି ଦେ ଛୁଆଙ୍କର୍ ଲାଗି ତାହେଁରୁ ଖାଇସାଏଲେ ହଁ ଖାଇସାଇଲେ ଛୁଆଙ୍କର୍ ଲାଗି ତାମାନେ ଇ ଖଜା ବରା ନେମା ଆଉ ଜିଲ୍ପି ଜୁଲ୍ପା ଅଛେ କି ନେଇଁ ସବୁ ଅଛେ ତ ହଁ ଠିକ୍ ଅଛେ ପକୁଡ଼ି ପହେଲା ଦୁଇ ପ୍ଳେଟ୍ ଦେ ତ ମିର୍ଚା ମିର୍ଚା ମୁର୍ଚି ଦେ ଆର୍ ଚଟ୍ନି ଫଟ୍ନି କାଁ ଚଟ୍ନି ଠିକ୍ ଅଛେ ସେନେ ଦେ ତ ଖାଏମି ପହେଲା ହଁ ଠିକ୍ ଅଛେ ଖାଇ ସାଏଲିନ ଆରୁ ଛୁଆଙ୍କର୍ ଲାଗି ନେବାର୍ ଅଛେ ଘର୍କେ ଟିକେ ବୋ ନାହେଲେ ଗାଲିଦେବେ ହଁ ଠିକ୍ ଅଛେ ପକୁଡ଼ି ଦେ କୁଡ଼େ ଟଙ୍ଗାର୍ ଦେ ଜିଲ୍ପି କୁଡ଼େ ଟଙ୍ଗାର୍ ଦେ ଆରୁ ଗହମ୍ ବରା ବି ଦେ କୁଡ଼େ ଟଙ୍ଗାର୍ ଦେ ଆଉ କେତେ ପଚାଶ୍ ଟଙ୍ଗା ହେଲା ତ ହଁ ତୋ ତୋର୍ ପଏସା ତୁ ନେଇଯା ଭାଇ ହଁ ନାଇଁ ନେଲେ ତ ସେ ଛୁଆମାନେ କାନ୍ଦ୍ବେ ତ ସେଥିର୍ ଲାଗି ବଲି ନେବାକେ ପଡ଼ୁଛେ ବଏଲି ହଁ ତ ଯାହା କାମାବୁ ଆର୍ କାହାର୍ଲାଗି କମାବୁ ଯାହା ହାଟ୍ ବାଟ୍ ଟିକେ କଲି ଆଉ ବଜାର୍କେ ଆସିଥିଲି ତ ବେଲେ ହେଟା ତୁଇ ଅଛୁ ହୋଟେଲ୍ନ ବଲି ବସିଛୁ ବଲି ତ ତ୍ ଘିିନ୍ଲି ତର୍ନୁ ମିଠା ମୁଠି କାଁ କାଣା ଅଛେ ଭେଲ୍ ଜିଲ୍ପି ଖାଲି ଆରୁ ଅଲ୍ଗା ମିଠା ନାଇଁନ ପେଡ଼ା ପୁଡ଼ି ଆଁଏ ଖଜା ବି ଅଛେ ହଁ ଦେ ତ ହେଟା ପଚାଶ୍ ଟଙ୍ଗାର୍ ଦେ ବାନ୍ଧିଦେ ଜିଲ୍ପି ପଚାଶ୍ ଟଙ୍ଗାର୍ ବାନ୍ଧିଦେ ହଁ ଠିକ୍ ଅଛେ ସେ ଯଉଛେସେରେ ଭାଇ ତୋର୍ ପଏସା କେତେ ହେଲା ତୋର୍ ଜାନ୍ଲୁ ତ ଜିଲ୍ପି ପଚାଶ୍ ଟଙ୍ଗାର୍ ଆରୁ ଶହେ ଟଙ୍ଗା ହେଲା ହେଇକରି ସବୁ ହୋଉ ଠିକ୍ ଅଛେ ମୁଇଁ ଯାଉଚେଁ ହଁ ଠିକ୍ ଅଛେ ବରା ପକ୍ଡ଼ି କେତେ ଟଙ୍କା ହେଲା ପଚାଶ୍ ଟଙ୍ଗା ପଚାଶ୍ ଟଙ୍ଗା ଗଲେ ନେଇଯା ଭାଇ ଇଟା ଶହେ ଦେଲି ଆର୍ ସେଟା ପଚାଶ୍ ଦେଢ଼୍ଶ ଟଙ୍ଗା ତୁଇ ନେଇଯା ହେଲା ତ ଠିକ୍ ଅଛେ ସିନେ